ହେଲୋ ହଁ ମ୍ୟାଡମ୍ କୁହନ୍ତୁ

କ'ଣ କହିଲେ ହେଲୋ ଶୁଣାଯାଉନି ମ୍ୟାଡମ୍

ଆପଣଙ୍କ ଭଏସଟା ଆସୁନି ମ୍ୟାଡମ୍ କ'ଣ କହୁଛନ୍ତି ହଁ ଏବେ କୁହନ୍ତୁ ହଁ ଯେ ମ୍ୟାଡମ୍ ଆପଣ ତା ଆଗରୁ ଟିକେଟ୍ କାଟିଛନ୍ତି ନା ଏନା କହିଲେ କେମିତି ହେବ ଯେ ଆମର ତ ସବୁ ସିଟ୍ ବୁକିଂ ହୋଇଯାଇଛି ବାନ୍ତି ହେଉଛି କହିଲେ କହୁନାହାନ୍ତି ପଲିଥିନ ପଲିଥିନ୍ଟେ ଦେବି ବାନ୍ତି ହେଉଛି ଯଦି ସିଟ୍ ଚେଞ୍ଜ୍ ହେବ ନାହିଁ ନା ଆଉ ଆଗରୁ ଯାହା ହୋଇଛି ହୋଇଛି ଆଉ ନାଇଁ ମ୍ୟାଡମ୍ ହେବନି ଆଉ ସେ ମ୍ୟାଡମ୍ ଆସୁଛି ସେ ଯାହା ହୋଇଛି ହେଇଛି ଆଉ ଆଗ ରଖୁନୁ ପଛ ଆଡ଼କୁ ଦେଲେ ସେମାନେ ପୁଣି କହିବେ ନା ନାଇଁ ଆପଣ ଆଗରୁ କହିଲେନି ଟିକେଟ ଯେତେବେଳେ କାଟିଲେ ସେତେବେଳେ କହିଥାନ୍ତେ ଆମର କଣ୍ଡକ୍ଟରକୁ ହଁ ଦେଖିବା ନହେଲେ ଚେଞ୍ଜ୍ କରିଦେବି ଯଦି ଓହ୍ଲେଇବେ ହେଲେ ମୁଁ କହିଦେବି ଆଗକୁ ଆସିବେ ଆଉ ହଁ ହଁ ମୁଁ କହିଦେବି ଆମର ଯଦି ଚେଞ୍ଜ୍ ହେବେ ତେବେ କହିଦେବି କରିଦେବି